ଯଦି ଆମ ପରିବାରରେ କେହି ବି ଅସୁସ୍ଥ ହୁଅନ୍ତି ପ୍ରଥମେ ଆମେ ତାଙ୍କୁ ପଚାରିଥାଉ ଯେ ସେ କ'ଣ ଖାଇବେ ତା'ପରେ ଆମେ ତାଙ୍କ ପାଇଁ ଖାଦ୍ୟ ବନେଇଥାଉ ଯେପରିକି ସୁଜି ସିମେଇ ରୁଟି ସନ୍ତୁଳା ଆଉ ପରଟା ଇତ୍ୟାଦି ବନେଇଥାଉ ଗରମ ଯାହାକି ଗରମ ଗରମ ଖାଇବା ଦ୍ୱାରା ତାଙ୍କ ସ୍ୱାସ୍ଥ୍ୟ ଜଲ୍ଦି ତାଙ୍କର ଭଲ ହୋଇଯାଏ